ମୁଁ କଲେଜରେ ପଢ଼ିଲା ବେଳେ ରୋଷେଇ ପ୍ରତିଯୋଗୀତାରେ ମୁଁ ଭାଗ ନେଇ ଥିଲି ସେଇଠି ଥିଲା ଓଡ଼ିଆ ସଂସ୍କୃତିର ଖାଇବା ତିଆରି କରିବା ଓଡ଼ିଆ ସଂସ୍କୃତି କହିଲେ ମୁଁ ଦହି ପଖାଳ ଏବଂ ଶାଗ ଖ ଭଜା ସଜନା ଛୁଇଁ ବଡ଼ି ଚୁରା ଆଳୁ ଚଟଣୀ ଇତ୍ୟାଦି ମୁଁ ପ୍ରସ୍ତୁତ କରି ମୁଁ ସେଇଠି ଭାଗ ନେଇଥିଲି ଆଉ ପ୍ରଥମ ମଧ୍ୟ ହୋଇଥିଲି ୟୁଟ୍ୟୁବ୍ରେ ଏମିତି ମୁଁ ୟୁଟ୍ୟୁବ୍ର ତ ନୁହେଁ ମୁଁ ଏମିତି ସାଧାରଣତଃ ରୋଷେଇ କରୁ କରୁ ହଠାତ୍ ଗୋଟେ କରିଥିଲି ପ୍ରଥମେ ମୁଁ ଚୂଡ଼ା ଉପମା ଏବଂ ସୁଜିର ଉପମା ଯାହା ଦ୍ୱାରା କି ସେଇଟା ମୋ ଝିଅ ଭିଡ଼ିଓ କରି ଦେଇ ଥିଲା ଆଉ ଛାଡ଼ି ଦେଇଥିଲା ସେଇଟା କିଛି ଲୋକ ଫେସ୍ବୁକ୍ରେ ଦେଖିବା ଦ୍ୱାରା

ତା ସହିତ ଆମ ଓଡ଼ିଆ ଘରର ପୂଜା ପର୍ବପର୍ବାଣି ଇତ୍ୟାଦି ମଧ୍ୟ ମୁଁ ଛାଡ଼ିଛି ସେଗୁଡ଼ିକ କରିବା ଦ୍ୱାରା ବି ମତେ ବହୁତ ଭଲ ଲାଗେ ଆଉ ଲୋକମାନେ ଯେଉଁ କମେଣ୍ଟସ୍ ଦିଅନ୍ତି ଆଉ ସେମାନେ ଯେଉଁ କୁହନ୍ତି ଦିଦି ଆପଣଠୁ ଆମେ ଏହି ଜିନିଷଟା ଶିଖିଲୁ ଆଉ କରି ଖାଇଲୁ ବହୁତ ଭଲ ଲାଗେ ତାଦ୍ୱାରା ନିଜକୁ ଗର୍ବ ବି ଗର୍ବିତ ମୁଁ ଅନୁଭବ କରେ ଯାହା ବି ହଉ ମୁଁ ଓଡ଼ିଆ ଝିଅ ହେଇ ମଧ୍ୟ ଓଡ଼ିଆ ଘରର ମାନେ ରୋଷେଇ ଏବଂ କିଛି ନୂଆ ଜିନିଷକୁ ମୁଁ ସମସ୍ତଙ୍କୁ ହଁ ବାଣ୍ଟି ପାରୁଛି ସେମାନେ ମୋଠୁ ଶିଖି ମଧ୍ୟ ସେମାନେ ଶିଖି ମଧ୍ୟ ତ ଅନ୍ୟମାନଙ୍କୁ ବି ଶିଖାଇ ପାରୁଛନ୍ତି